ଆମେ ମାଛ ଧରିବା ପୂର୍ବରୁ କ'ଣ କ'ଣ ଜିନିଷ ବ୍ୟବହାର କରୁ ସେଗୁଡ଼ିକ ହେଲା ଜାଲ ମଗୁରା ଅନ୍ଧୋଳି ଏମିତି ପ୍ରାୟ ବହୁ ଜିନିଷ ଅଛି ବ୍ୟବହାର ଲୋକ କରନ୍ତି ମୁଁ କିନ୍ତୁ ଜାଲ ନେଇକିରି ବ୍ୟବହାର କରେ ଜାଲ ବ୍ୟବହାର କରେ ଜାଲ ଘରୁ ନେଲାବେଳେ ଜାଲ ଖାଳେଇ ଗୋଟେ

ଜାଲ ଖାଳି କିନ୍ତୁ ମେନ ଜାଲ ଖାଳି ଧରିକିରି ଆମେ ମୁଁ ନଦୀକି ଯାଏ ସମୁଦ୍ରକୁ ଯାଏନି ନଦୀକି ଯାଏ ନଦୀରେ ମୁଁ ଜାଲ ପକାଏ କୋଉ ପଟରେ ମାଛ ଆସିବ କୋଉ ପଟରେ ମାଛ ଆସିବନି କୋଉ ପଟାରେ ମାଛ ଆସେ କୋଉ ପଟାରେ ମାଛ ଆସେନି ଏମତି ବହୁତ ସମୟ ଯାଏ ଧରିକି ଆମେ ମିନିମମ୍ ଦୁଇ ଘଣ୍ଟା ଅଢ଼େଇ ଘଣ୍ଟା ତିନି ଘଣ୍ଟା ବି ହୋଇଯାଏ ନଦୀରେ ଜାଲ ପକେଇ ମାଛ ଯାହାବି ହେଲେ ତ ଆମେ ପରିବାର ପାଞ୍ଚ ସାତ ଜଣ ଅଛୁ ନିହାତି ତ ପାଞ୍ଚ ଶହ ସାତ ଶହ ମାଛ ଦରକାରେ ନା ତା ଭିତରେ ବି ଆମର ସେଥିରେ ଚୁନା ମାଛ ବି ଆସେ ବଡ଼ ମାଛ ବି ମିନିମମ ଆମର ଏପଟେ ହେଉଛି ଲୁଣା ଏରିଆ ଲୁଣି ମାଛ କିଛି ଆସେ ଜଗର ଖଅଙ୍ଗା ଢେମା ପାଣିପଟେଇ ଏମିତି ସବୁ ମାଛ ବି ଅଛି ନଈ ମାଛ ବି ଭିତରେ ଅଛି ବାଳିଆ ଶେଉଳ ରତା ମାଗୁର କଉ ଏ ସବୁ ବିଭିନ୍ନ ପ୍ରକାର ମାଛ ସବୁ ଆମେ ଜାଲିରେ ଧରୁ